ମୋ ଜୀବନରେ ବେଶୀ ଗୁରୁତ୍ୱ ଦିଏ ମୋ ପାଠପଢ଼ା ପ୍ରତି ତ ମୁଁ ପାଠପଢ଼ାକୁ ବହୁତ ଭଲ ପାଏ ଆଉ ମୋ ଘରେ ମଧ୍ୟ ପାଠପଢ଼ାକୁ ପାଇଁ କଷ୍ଟ କରନ୍ତି ଯେମିତିକି ମୁଁ ବଡ଼ ମଣିଷ ହୁଏ ଭଲ କାମ କରେ ଆଉ ଚାକିରିଟିଏ କରେ ତ ମୋ ବାପା ମାଆଙ୍କର ଲକ୍ଷ୍ୟକୁ ରଖି ମୁଁ ପାଠ ପଢ଼େ ତ ସେମାନେ ବି ମୋ ପାଇଁ ବହୁତ କଷ୍ଟ କରନ୍ତି କାମ କରି ମୋ ପାଇଁ ପଇସା ରଖି ସେମାନେ ଗୋଟିଏ ଓଳି ନ ଖାଇ ମୋତେ ଟ୍ୟୁସନ୍ କରନ୍ତି ତ ମୁଁ ଷଷ୍ଠରେ ସେମିତି ମାର୍କ୍ ରଖିଥିଲି ଭଲ ମାର୍କ୍ ରଖିଥିଲି ଓ ସପ୍ତମରେ ସେମିତି ମୁଁ ଟିକିଏ ମାର୍କ କମିଗଲା ବୋଲି ଘରେ ବି ମନ ଦୁଃଖ ହେଲା ଓ ମୋର ବି ଟିକିଏ ମନ ଦୁଃଖ ହେଲା କାହିଁକି ନା ମୋ ବାପା ମା ମୋତେ କଷ୍ଟ କରି ପାଠପଢ଼ଉଛନ୍ତି ତ ସେସବୁ ବୁଝିକି ମୁଁ ଅଷ୍ଟମରେ ପୁଣି ଭଲରେ ପାଠ ପଢ଼ିଲି ରାତି ଚାରିରୁ ଉଠିକି ତ ତାପରେ ମୁଁ ଭଲ ନମ୍ବର ରଖିଲି ଫାଷ୍ଟ ଡିଭିଜନ୍ ରଖିଲି ତାପରେ ସେଇଠୁ ମୁଁ ସେଇଠି ଯେଉଁଠିକି ଟିଉସନ୍ ଯାଉଥିଲି ସେଇଠି ଠିକ୍ସେ ପଢ଼ା ହେଉନଥିଲା ତ ସେଇଠୁ ଆଉ ଗୋଟିଏ ଜାଗାକୁ ଯେଉଁଥିରେକି ଭଲ ପଢ଼ା ହୁଏ ସେଥିରେ ମୋ ବାପା ମା' ସେଇଠି ବୁଝିକି ମୁଁ ସେଠିକି ଟ୍ୟୁସନ୍ ଗଲି ଆଉ ସେଥିରେ ମୁଁ ସେଇ ଟେନ୍ଥ ଟେନ୍ଥ ହେଲା ପରେ ସେଇଠି ବି ଭଲ ମାର୍କ ରଖିଲି ଫାଷ୍ଟ ଡିଭିଜନ୍ ରଖିଲି ଯେତେବେଳେ ସେତେବେଳକୁ ମୋ ବାପା ମା' କିଛି ପଇସା ରଖିଥିଲେ ମୋ ପାଇଁ ବୋଲିକି ସେଥିପାଇଁ ସେ କଲେଜରେ ଆଡ଼ମିଶନ୍ କରିଦେଲେ ତ ମୁଁ କଲେଜରେ ପଢ଼ିଲି ସେଥିରେ ବି ମୋର ମାନେ ପାଠ ପଢ଼ା ପ୍ରତି ଏତେ ଭଲପାଇବା ଥିଲା ଯେ ମୁଁ ରାତି ଚାରିରୁ ଉଠିକି ଯେତେବେଳେ ବି ପାଠପଢ଼େ ମାନେ ରାତି ଚାରିରୁ ଉଠିକି ପଢ଼େ ରାତି ଚାରିଟା କାରଣ ମନେ ରୁହେ ପାଠଟା ତ ସେଥିପାଇଁ ମୁଁ ମୋ ବାପା ମା'ଙ୍କ କଷ୍ଟକୁ ଦେଖିକି ମୋ ଲାଇଫରେ ମାନେ ଯେମିତି ବି ଗୋଟିଏ ମୁଁ ଚାକିରି କରିବି ଏଟା ଲକ୍ଷ୍ୟ ରଖିକି ମୁଁ ପାଠ ପଢ଼ିଲି ତାପରେ ମୁଁ ପ୍ଲସ୍ ଟୁରେ ବି ଭଲ ମାର୍କ୍ ରଖିଲି ତାପରେ ପ୍ଲସ୍ ଥ୍ରୀରେ ଜଏନ୍ କଲି ପ୍ଲସ୍ ଥ୍ରୀରେ ଜଏନ୍ କଲାରୁ ମୋର ଜୋଗ୍ରାଫି ଅନର୍ସ୍ ନେଇଥିଲା ମୁଁ ନାଇଣ୍ଟି ଫାଇଭ ରଖିଥିଲି ନାଇଣ୍ଟି ଫାଇଭ ପେରସେଣ୍ଟ ରଖିକି ଜଏନ୍ କଲି ସେଇଠି ସେମିଷ୍ଟାର୍ ଆଉ ଇଣ୍ଟର୍ନାଲ୍ରେ ବି ଭଲ ମାର୍କ୍ରେ ହେଲା ତାପରେ ମୁଁ ସେଠି ବି ଭଲ ପାଠ ପଢ଼ିଲି ପ୍ଲସ୍ ଥ୍ରୀରେ ବି ମୋର ଭଲ ହେଲା ଆଉ ସେଇଠି ପ୍ଲସ୍ ଥ୍ରୀ କମ୍ପ୍ଲିଟ୍ ହୋଇଗଲା କମ୍ପ୍ଲିଟ୍ ପରେ ମୁଁ ଘରେ କିଛିର ଅର୍ଥଭାବ ପାଇଁ ମୁଁ କିଛି ପିଲାକୁ ଟ୍ୟୁସନ୍ କରିଲି କାରଣ ପଇସା ପତ୍ର ରହିଲେ ପିଜି କରିବାର ଇଚ୍ଛା ଥିଲା ନା ତ ସେ ପଇସାପତ୍ର ଥିଲେ ଆର ବର୍ଷକୁ ପିଜି ଆପ୍ଲାଏ କରିକି ପିଜି ପଢ଼ିଥାନ୍ ପିଜି ପଢ଼ିବି